କୁଲରଟିଏ ଆଣିଲି ତାକୁ ବ୍ୟବହାର କଲି ଦୁଇ ତିନି ଦିନ ପରେ ବାମ ପଟ ଏୟାର ଫିଲ୍ଟର ପଟୁ ପାଣି ବାହାରୁଛି ଯେତିକି ପବନ ଦେବା କଥା ମୁଁ କାହିଁ ସେତିକି ପବନ ଦେଲା ଭଳି ଅନୁଭବ ମୋର ଆସୁ ନାହିଁ ଏବଂ ପ୍ରଥମ ଦିନର ଥଣ୍ଡା ଅନୁଭୂତି ବର୍ତ୍ତମାନ ହେଉନାହିଁ ତେଣୁ ମୁଁ ଭାବୁଛି କମ୍ପାନୀମାନେ ଏସବୁ ଜିନିଷ ରିପେୟାରିଙ୍ଗ କରିକି ନୂଆ ପ୍ୟାକେଟରେ ଭର୍ତ୍ତି କରି ଗରାଖମାନଙ୍କୁ ଠକି ଦେଉନାହାନ୍ତି ତ